ଗେମିଙ୍ଗ୍ ଗୋଟେ ଆମ ସହିତ ଏମିତି ଯୋଡ଼ି ହେଇଯାଇଛି ଯୋଉଟାକି ଆମ କଲେଜ୍ରେ ଗେମିଙ୍ଗ୍ର ଗୋଟେ ଟାଇମ୍ ଟେବୁଲ୍ ଥାଏ କି ଆମ ଏମିତି ସବୁ ଏଇ ଏ ଦୁନିଆରୁ ମାନେ ଏ ଦେଶ ସାରା ସଭିଏଁ ଗେମ୍ ସହିତ ଯୋଡ଼ି ହୋଇଯାଇଛନ୍ତି ଗେମ୍ କହିଲେ ଖାଲି ଗେମ୍ ହୁଏନି ସେଟା ଗୋଟେ ଟାଇମ୍ ପାସ୍ ଖେଳାଳି ସେଥିରେ ଖେଳି ଖେଳି ସିଏ ତା'ର ଗ୍ରୁପ୍ ହୋଇଥାଏ ସିଏ ତା'ର କିଛି ମସ୍ତିଷ୍କ ବୃଦ୍ଧି ହୋଇଥାଏ ତେଣୁ ସିଏ ଆଜିକାର ଗେମ୍ ଖେଳି ଖେଳି ତ ସଭିଏଁ କିଛି ଇନ୍କମ୍ ବି କରିପାରୁଛନ୍ତି

ଯେମତିକି ଛୋଟ ଛୁଆମାନେ ଛୋଟ ଛୁଆମାନେ ଫ୍ରି ଫାୟାର୍ ପବ୍ଜି ଇତ୍ୟାଦି ଇତ୍ୟାଦି ଖେଳି ଯେଉଁ ତାଙ୍କ ସେଇ ଛୁଆମାନେ କିଛି ଆଗକୁ ଗଲେ କିଛି ଇନ୍କମ୍ କରିପାରିବେ ଏବଂ ଯେଉଁ ଡିଜିଟାଲ୍ ୱାର୍କରେ ଇନ୍କମ୍ କରିବା ତା ଫ୍ୟୁଚର୍ ବ୍ରାଇଟ୍ ରହିବ ଏବଂ ଯେଉଁ ଛୁଆମାନଙ୍କୁ ଆମେ ଏମିତି ଦେଖିବାକୁ ଗଲେ ଗୋଟେ ଗୋଟେ ବଡ଼ ବଡ଼ ୟୁନିଭର୍ସିଟି କଲେଜ୍ରେ ସେଇ ଗେମ୍ର ଗୋଟେ ଗୋଟେ ଟାଇମ୍ ଟେବୁଲ୍ ଥାଏ ଯେଉଁଥିରେ ଖେଳାଳିମାନଙ୍କୁ ଖେଳିବା ପାଇଁ ଦିଆଯାଏ ଏଇଟା କିଛି ସେଇ ବ୍ଳକ୍ ଡିଷ୍ଟ୍ରିକ୍ଟ ଡିଷ୍ଟ୍ରିକ୍ଟ ଲେବେଲ୍ରୁ ଷ୍ଟେଟ୍ ଲେବେଲ୍ ଆଉ ଇତ୍ୟାଦି କୋଉ କୋଉ ଲେବେଲ୍ ଅଛି ନ୍ୟାସ୍ନାଲ୍ ପ୍ଲେୟାର୍ ପାଇଁ ତିଆରି କରାଯାଏ ତ ଏଇଟା ହିଁ ଗୋଟେ ରାସ୍ତା ଏଇଟା ହିଁ ଗୋଟେ ରାସ୍ତା କହିଲେ ପଢ଼ାପଢ଼ି ସହିତ ଏଇଟା ହିଁ ଗୋଟେ ଯୋଉ ରାସ୍ତା ଅଛି ତା'ର କିଛି ଗେମ୍ର ଇମ୍ପୃଭ୍ ହେଇଥାଏ ଏବଂ ଇନ୍କମ୍ ହୋଇଥାଏ ତେଣୁ ସେ ସେ ଗେମ୍ ଖେଳି ସେଇ ସବୁ ଟାଇମ୍ରେ ପଢ଼ାପଢ଼ି କରିବା ସହିତ ଗେମ୍ ବି ଖେଳିବା